ମୁଁ ବର୍ଷାରାଣୀ ସାମନ୍ତରାୟ ଆପଣ ନାଇସ ରେସ୍ତୋରାଁରୁ କହୁଛନ୍ତି ମୋର ଚିଲି ଚିକେନ ଗୋଟିଏ ପ୍ଲେଟ ଲେମନ ରାଇସ ଗୋଟିଏ ପ୍ଲେଟ ଅର୍ଡ଼ର ଅଛି ମୋତେ ଦିନ ଦୁଇଟା ଭିତରେ ଦରକାର ମୋର ଠିକଣାଟି ଲେଖନ୍ତୁ ବର୍ଷାରାଣୀ ସାମନ୍ତରାୟ ରଣପୁର ଏରିଆର ଦହିଖାଇ ମଦର ସାଇଡ଼ ଘର ସାତ ପାଞ୍ଚ ଦୁଇ ଶୂନ ଦୁଇ ଛଅ ପିନ କୋଡ଼ ଶୀଘ୍ର ପଠେଇବେ ରହୁଛି